ହଁ ହ୍ୟାଲୋ ହଁ କୁହନ୍ତୁ ହ୍ୟାଲୋ ହଁ ଆଜ୍ଞା ଆପଣଙ୍କ କ'ଣ ହେଇଛି ଜ୍ଵର ହେଇଛି ଆଚ୍ଛା ଦେହ ଖରାପ ବହୁତ ଗରମ ହେଉଛି ଖରାରେ ବୁଲୁଛନ୍ତି ଆନି କହିଲେ ତରଭୁଜ କିମ୍ବା କ'ଣ ଗରମ ପାଣି ବୋଲିକି ଆଜିକାଲି ଓ ଆର୍ ଏସ୍ ଖରା ପାଇଁ ବୋଲିକି ବହୁତ ଭାବରେ ଇଏ ହେଉଛି ସିଏ ତରଭୁଜ ଏଗୁଡ଼ାକ ଖାଅ ଥଣ୍ଡା ଆଇଟମ୍ ଗୁଡ଼ାକ ଖରାରେ ବହୁତ ବୁଲନି ବାହାରକୁ ଯଦି ବାହାରିବ ଛତା ଧରିକି ବୁଲ ହଁ ତରଭୁଜ ଖାଇଲେ ପେଟ ଠଣ୍ଡା ଥିବ ଦେହ ମଧ୍ୟ ଭଲ ଥିବ ଖରାଦିନଟାରେ

ଆଜ୍ଞା ବାନ୍ତି ହେଇଯାଉଛି ଖରାରେ ଆଜିକା ଅଂଶୁଘାତ ଲୋକମାନଙ୍କୁ ବହୁତ ଭାବରେ ଏଟା ହେଇଥାଉଚି ତେଣୁ ଜଗ ଖରାରେ ତୁମେ ବହୁତ ବୁଲନି କିମ୍ବା ମେଡ଼ିକାଲରେ ଆସିକି ଏଇ ଡକ୍ଟର୍ ଆମ ସହିତ ସହଯୋଗ ତ କର ତୁମେ କିଛି ସେ ବିଷୟରେ ଜାଣିପାରିବ ନା ଆପଣ ଘରେ ରହି ରହୁନାହାଁନ୍ତି ବାହାରକୁ ବୁଲୁଛନ୍ତି ଆଉ ବାସି ପଖାଳ ଏଗୁଡ଼ାକ ଖାଇଲେ ମଧ୍ୟ ଦେହ ଖରାପ ହେଉଛି ତେଣୁ ଯୋଗୁଁ ସେଗୁଡ଼ାକ ଖାଇବା ଠିକ୍ ନୁହଁ ହାତ ଗୋଡ଼ ବଥା ବୋଲି କହିଲେ ଆପଣ ତ ଖରାରେ ଖେଳକୁଦା ଇତ୍ୟାଦି କାମରେ ବହୁତ ଲିପ୍ତ ରହୁଛ ନା ସେଥିଲାଗି ବୋଲିକି ତୁମ ଦେହଟା ହାତ ଗୋଡ଼ ବଥା ଏଗୁଡ଼ାକ ହେଉଛି ହଁ ହସ୍ପିଟାଲ୍ରେ ଆସିଲେ ତ ଆପଣଙ୍କ ଭଲ କଥା ଆପଣ ହସ୍ପିଟାଲ୍ରେ ଆସନ୍ତୁ ଏ ବିଷୟରେ କିଛି ମାଧ୍ୟମରେ ଜାଣିବେ ଆପଣ ନ ଜାଣିକି ଘରେ ରହୁଛନ୍ତି ମାନେ ବେକାରଟାରେ ବୁଲୁଛ ଇଏ କରୁଛ ସେପଟକୁ ଆଉ ପେଟ ବଥା ମୁଣ୍ଡ ବୁଲା ବାନ୍ତି ଏଗୁଡ଼ାକ ନିହାତି ହେବ କ'ଣ ପାଇଁ ମାନେ ଆମେ ସଠିକ୍ ଭାବରେ କାମ କରୁନୁ ସେଥିପାଇଁ ବୋଲିକି ଆମ ନିଜ ଦେହ ହିଁ ଖରାପ ହେଇଥାଉଛି

ସାର୍ ଗଭର୍ନମେଣ୍ଟ ମେଡ଼ିକାଲ ଆମର କାହିଁରେ ଗଭର୍ନମେଣ୍ଟରୁ ଆମେ କୌଣସି ଲୋକଙ୍କୁ ପଇସା ନେଉନୁ ଆମେ ମେଡ଼ିସିନ ପତ୍ର କିମ୍ବା ଯେକୌଣସି ଜିନିଷ ଆପଣଙ୍କ ପାଇଁ ବୋଲିକି ଆମେ ଆପଣଙ୍କୁ ଆମେ ସୁବିଧା ସୁଯୋଗ ଜଣାଉଛୁ ବା ଦେଉଛୁ ମେଡ଼ିକାଲରେ କୌଣସି ପ୍ରକାର ଫିସ୍ ନିଅନ୍ତିନି ଆପଣ ଥରେ ଆସନ୍ତୁ ବୁଲିକି ଯାଆନ୍ତୁ ତ ଓ ସେ ବିଷୟରେ କିଛି ଜାଣିବେ ଶିଖିବେ ସେଥିପାଇଁ ଆସ ହଁ ଏବେ ତ ଆପଣ ଆସନ୍ତୁ ଡକ୍ଟର୍ ଆପଣ ଆସିବେ ପ୍ରଥମେ ଡକ୍ଟର୍କୁ ମେଡ଼ିକାଲ ଖାନାକୁ ଆଉ ଚେକ୍ କରନ୍ତୁ ଆପଣଙ୍କର ଯାହାବି ଅସୁବିଧା ହେଇଛି ଆମକୁ ଜଣାନ୍ତୁ ଆମେ ଆପଣଙ୍କୁ ସେଇ ହିସାବରେ ମେଡ଼ିସିନ କ'ଣ ବା ଦେଇପାରିବୁ ଆପଣ ଯଦି ଆସିବେନି ତା'ହେଲେ କିଛି ତ ସାହାଯ୍ୟ କରିପାରିବୁନି ନା ହଉ ଆପଣ ଗୋଟିଏ କାମ କରନ୍ତୁ ସାର୍ ଆପଣ ମେଡ଼ିକାଲକୁ ଆସନ୍ତୁ ମୁଁ ଫୋନରେ ତ ବହୁତ ସମୟ ଆପଣଙ୍କୁ ଦେଇପାରିବିନି ସମୟ ଏତିକି ସମୟ ଦେଇଥିବାରୁ ଧନ୍ୟବାଦ